ଆମ ରାଜ୍ୟ ଓଡ଼ିଶା ଏକ କୃଷିପ୍ରଦାନ ରାଜ୍ୟ ଅଟେ ଏହା ଆମ ଦେଶର ପ୍ରାୟ କୃଷି କ୍ଷେତ୍ରରେ ବହୁତ ନାମ ରଖିଅଛି ତେଣୁ ଆମ ରାଜ୍ୟର ମୟୂରଭଞ୍ଜ ଜିଲ୍ଲା ମଧ୍ୟ ଏକ କୃଷି ପ୍ରଧାନ ଦେଶ ଏଠାରେ ମୁଖ୍ୟତଃ ଧାନ ଚାଷ କରାଯାଏ ତ ଧାନ ଚାଷ ଆଗ ସମୟରେ ଯେଉଁଭଳିଆ ହେଉଥିଲା ବର୍ତ୍ତମାନ ତାଠାରୁ ଅଧିକ ମାତ୍ରାରେ ହେଉଛି କେଉଁଥି ପାଇଁ ନା ଆଗ ସମୟରେ ଆମର କୃଷି କାମ କରିବା ପାଇଁ ଯେଉଁ ଭଳିଆ ଆମର ସାଧାରଣ ହଳ ଲଙ୍ଗଳ ବ୍ୟବହାର କରାଯାଉଥିଲା ଏବଂ ଏକ ଏକର ଜାଗାକୁ ଆମେ ତାହା ଲଙ୍ଗଳ କରିବା ପାଇଁ ଆମକୁ ଯେମିତି ତିନି ଚାରି ଦିନ ସମୟ ଲାଗୁଥିଲା ତ ବର୍ତ୍ତମାନ ସମୟରେ ତାହା ପରିବର୍ତ୍ତନ ଦେଖାଦେଇଛି ବର୍ତ୍ତମାନ ଆମକୁ ଏକ ଏକ ଜାଗା ତ ଆମର ଟ୍ରାକ୍ଟର୍ କିମ୍ବା ଆମର ପାୱାର୍ ଟିଲର୍ ଯଦି ଆମେ ହଳ କରୁଛେ ତାହା ଏକ ଘଣ୍ଟାର ଦେଢ଼ ଘଣ୍ଟା ଭିତରେ ସରିଯାଉଛି ତେଣୁ ଆଗ ସମୟରେ ଯେଉଁଭଳିଆ ଆମର ଦେଶୀ ବିହନ ବ୍ୟବହାର କରାଯାଉଥିଲା ସେହିଭଳିଆ ଆମକୁ ଅମଳ ମଧ୍ୟ ମିଳୁଥିଲା ଯେଉଁଟାକି ଏକର ପିଛାମାନଙ୍କର ଆମକୁ ତିନି ଚାରି କ୍ଵିଣ୍ଟାଲ ଧାନ ମିଳୁଥିଲା କିନ୍ତୁ ବର୍ତ୍ତମାନ ବିଭିନ୍ନ ପଦ୍ଧତିରେ ଚାଷ କରି ଆମେ ସେହି ସମାନ ଜାଗା ମଧ୍ୟରେ ଆମେ ଅନେକ ପରିମାଣରେ ଆମର ଅମଳକୁ ବଢ଼ାଇ ପାରିଛୁ ଯେଉଁଟାକି ଯେତେବେଳେ ପାଞ୍ଚ କ୍ଵିଣ୍ଟାଲ ହିସାବରେ ମନେକର ମିଳିଯାଉଥିଲା ତାହା ବର୍ତ୍ତମାନ ଆମେ ବାର କ୍ଵିଣ୍ଟାଲରୁ କୋଡ଼ିଏ କ୍ଵିଣ୍ଟାଲ ମଧ୍ୟରେ ଧାନ ଅମଳ କରିପାରୁଛେ ତାହା କିଭଳି ସମ୍ଭବ ହୋଇପାରୁଛି ନା ଆଧୁନିକ ଯୁଗର ଯେଉଁଭଳିଆ ଯନ୍ତ୍ରପାତି ପ୍ରୟୋଗ କରିକି ଆମେ ତାହାକୁ ପାଇପାରୁଛୁ ମୟୁରଭଞ୍ଜ ଜିଲ୍ଲାରେ ଧାନ ବ୍ୟତୀତ ଆମର ଅନ୍ୟାନ୍ୟ ପନିପରିବା ମଧ୍ୟ ଚାଷ କରାଯାଏ ପନିପରିବାଗୁଡାକ ଆମର ମୟୂରଭଞ୍ଜ ଜିଲ୍ଲାରେ ସବାଇ ଚାଷ କରାଯାଏ ସବାଇରେ ମଧ୍ୟ ଆମର ଗୋଟିଏ ଚାଷର ମାଧ୍ୟମ ସେଥିରୁ ମଧ୍ୟ ଆମର କିଛି ପଇସା ଲାଭ ହୋଇଥାଏ ଆଉ ଧାନ ଅମଳ ସମୟରେ ଆମର ଯେଉଁ ଆମର ଆଗ ସମୟରେ ଯେଉଁ ଧାନ କଟା ପାଇଁ ଆମକୁ ଲୋକ ପୁରୁଣା ପଦ୍ଧତିରେ ଧାନ କଟା କରୁଥିଲେ ବର୍ତ୍ତମାନ ସମୟରେ ଯନ୍ତ୍ରପାତିର ବିଭିନ୍ନ ପ୍ରକାର ଯନ୍ତ୍ରପାତି ହେବା ଦ୍ୱାରା କ'ଣ ହେଉଛି ତାହା ଏକ ଘଣ୍ଟା ମଧ୍ୟରେ ଏକର ଏକର ଜମି କଟାଯାଇପାରୁଛି ତେଣୁ ବର୍ତ୍ତମାନ ସମୟରେ କହିବାକୁ ଗଲେ ଚାଷର ବହୁତ ଉନ୍ନତି ହୋଇଯାଇଛି